ଆମ ସଂସ୍କୃତି ଅନୁଯାୟୀ ପରିଧାନ କରାଯାଉଥିବା ପାରମ୍ପରିକ ପୋଷାକ ଶୈଳୀ ମଧ୍ୟରେ ଆସୁଚି ଶାଢ଼ୀ ଧୋତି ପାଇଜାମା ଗାମୁଛା ପ୍ୟାଣ୍ଟ ସାର୍ଟ ଏହା ଅନେକ ପାରମ୍ପରିକ ଯୁଗରୁ ଲୋକମାନେ ବ୍ୟବହାର କରି ଆସୁଛନ୍ତି ଏହାକୁ ଆମେ ଆମ ସଂସ୍କୃତି ମଧ୍ୟ କହିପାରିବା କ'ଣ ପାଇଁନା ନାରୀ ଯେତେବେଳେ ଶାଢ଼ୀ ପରିଧାନ କରେ ସେ ବହୁତ ସୁନ୍ଦର ଦେଖାଯାଏ ଆଉ ଏହା ଆଜିରୁ ନୁହେଁ ବହୁତ ପୁରାତନ ଯୁଗରୁ ପାରମ୍ପରିକ ନୀତିରେ ନାରୀମାନେ ବ୍ୟବହାର କରିଆସିଛନ୍ତି ପୁରୁଷମାନେ ମଧ୍ୟ ଧୋତି ପାଇଜାମା ଏହା ସହିତ ଗାମୁଛା ପ୍ୟାଣ୍ଟ ସାର୍ଟ ମଧ୍ୟ ବ୍ୟବହାର କରନ୍ତି କିନ୍ତୁ ଅନେକ ସମ୍ପ୍ରଦାୟରେ ଏହା କ'ଣ ଭିନ୍ନ ଭିନ୍ନ ହୋଇଥାଏ ଯେମିତିକି ବହୁତ ବହୁତ ଅଲଗା ଲୋକମାନେ ଅଲଗା ଅଲଗା ପ୍ରକାର ପୋଷାକ ପରିଧାନ କରିବା ପସନ୍ଦ କରନ୍ତି ସେଇଭଳି ଆଜିକାଲି କିନ୍ତୁ ଆଧୁନିକତା ଲୋକମାନେ ବେଶୀ ଆପଣେଇଲେଣି ଯେମିତିକି ସେମାନେ ଜିନ୍ସ ପିନ୍ଧିବାକୁ ଭଲ ପାଉଛନ୍ତି ଝିଅମାନେ ମଧ୍ୟ ଶାଢ଼ୀ ଆଉ ପିନ୍ଧିବାକୁ ଏତେ ପସନ୍ଦ କରୁନାହାନ୍ତି ସେମାନେ ମଧ୍ୟ ଜିନ୍ସ ଆଉ ଟି ସାର୍ଟ ଏଇଭଳିଆ ଜିନିଷ ପିନ୍ଧିବାକୁ ଭଲ ପାଉଛନ୍ତି ଯାହାକି ଆମ ସଂସ୍କୃତିକୁ ବଦଳାଇଥାଏ ଆଉ ଏହା ମଧ୍ୟ ଆମ ସଂସ୍କୃତି କୁ ଅଲଗା କିଛି ମୋଡ଼ ଦେଉଛି ଆମେ ଆମ ସଂସ୍କୃତିକୁ ଚିର ଦିନ ପାଇଁ ବଞ୍ଚେଇ ରଖିବା ପାଇଁ ସଂସ୍କୃତିକୁ ସମାନ ଭାବରେ ଆପଣେଇବା ଦରକାର ଯେମିତିକି ଆଗରୁ ଲୋକମାନେ ୟୁଜ୍ ବ୍ୟବହାର କରୁଥିଲେ ଆମେମାନେ ମଧ୍ୟ ମଧ୍ୟ ସେଇଭଳି ପୁରୁଣା ଜିନିଷକୁ ବ୍ୟବହାର କରିବା ଦରକାର ଯେମିତିକି ଶାଢ଼ୀ ଧୋତି ପାଇଜାମା ଗାମୁଛା ପ୍ୟାଣ୍ଟ ସାର୍ଟ ଏହା ଆମର ପରମ୍ପରା ସଂସ୍କୃତି ମଧ୍ୟ ଆମେ କହିପାରିବା ବହୁତ ଯୁଗରୁ ଲୋକମାନେ ଏଇଭଳି ଭାବରେ ବ୍ୟବହାର କରି ଆସୁଛନ୍ତି ଆଉ ଆମେ ଏ ସଂସ୍କୃତିକୁ ସବୁଦିନ ପାଇଁ ବଞ୍ଚେଇ ରଖିବା ଦରକାର ଆମ ପରମ୍ପରା ସଂସ୍କୃତି ଆମେ ଯଦି ବଞ୍ଚେଇ ରଖିବା ତାହେଲେ ପରବର୍ତ୍ତୀ ପିଢ଼ି ମଧ୍ୟ ସେହା ଜାଣିକି ତାକୁ ବି ସେମାନେ ସଂସ୍କୃତି ଆଉ ପରମ୍ପରା ଭାବିକି ସେମାନେ ବି ସେଇ ଶୈଳୀରେ ବଜାୟ ରଖିବେ ସେଥିଲାଗି ଆମେ ଆମ ସଂସ୍କୃତି ଆଉ ପରମ୍ପରାକୁ କେବେ ବି ଭୁଲିଯିବା ଉଚିତ୍ ନୁହେଁ ଅନେକ ସମ୍ପ୍ରଦାୟରେ ଏଇଟା ବହୁତ ଭିନ୍ନ ଭିନ୍ନ ହୋଇଥାଏ ଯେମିତିକି ସେମାନେ ତାଙ୍କ ଚଳଣୀ ହିସାବରେ ସେମାନେ ପିନ୍ଧିଥାନ୍ତି ତେଲୁଗୁ ସମ୍ପ୍ରଦାୟ ଲୋକ ସେମାନେ ତାଙ୍କ ଧୋତି ପିନ୍ଧିବା ଭଲ ପାଆନ୍ତି ସେମିତି ବହୁତ ପ୍ରକାର ଲୋକମାନେ ବହୁତ ପ୍ରକାର ଜିନିଷ ବ୍ୟବହାର କରନ୍ତି କିନ୍ତୁ ଆମ ଓଡ଼ିଆ କଲଚରରେ ଆମେ ଶାଢ଼ୀ ଧୋତି ପାଇଜାମା ଗାମୁଛା ପ୍ୟାଣ୍ଟ ସାର୍ଟ ଏହାକୁ ବ୍ୟବହାର କରି ଆସୁଛୁ କିନ୍ତୁ ଆଜିକାଲି ତ ଲୋକମାନେ ଆଧୁନିକତା ହୋଇଗଲେଣି ସ୍ଵାବଲମ୍ବୀ ହୋଇଗଲେଣି ସେମାନେ ସେଇସବୁ ଜିନିଷକୁ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି ନୂଆ ନୂଆ ଜିନିଷ ସବୁ ତାକୁ ସବୁ ବ୍ୟବହାର କରୁଛନ୍ତି ଯେଉଁଟା କି ଆମେ ବଦଳାଇବା ଉଚିତ୍ ଆମ ସଂସ୍କୃତିକୁ ସବୁଦିନ ପାଇଁ ସାଇତି ରଖିବା ଦରକାର ଆଉ ପରମ୍ପରାକୁ ମଧ୍ୟ ଜୀବିତ ଭାବେ ରଖିବା ଦରକାର ଯାହାକି ଆମର ସମସ୍ତ ପିଢ଼ିକୁ ଗୋଟେ ଭଲ ନିର୍ଦ୍ଦେଶ ଦେବ